ହଁ ମୁଁ ପିଲାଦିନୁ ଆମର ଇତିହାସ ବିଷୟରେ ଜାଣିବାକୁ ଉପଭୋଗ କରିଅଛି କାହିଁକି ନା ଆମର ଏ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ମହତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା ଅଠରଶହ ସତର ମସିହାରେ ଯାହାକି ଇଂରେଜମାନଙ୍କ ଦ୍ୱାରା ଗଠିତ ହୋଇଥିଲା ଯାହାକୁ ପାଇକ ବିଦ୍ରୋହ କୁହାଯାଏ ଏଇ ପାଇକ ବିଦ୍ରୋହ ଖୋର୍ଦ୍ଧା ଜିଲ୍ଲାରେ ଉପସ୍ଥିତ ଥିବା ବିଭିନ୍ନ ପୁରୁଷମାନଙ୍କ ଦ୍ଵାରା ଏବଂ ଭାଇମାନଙ୍କ ଦ୍ୱାରା କିପରି ଏହାକୁ ରକ୍ଷା କରାଯାଇପାରିବ ସେ ସେ ପ୍ରତିବନ୍ଧିତ ହୋଇଥିଲେ ଏବଂ ଏହାକୁ ଦୃଢ଼ତାର ସହିତ ମୁକାବିଲା କରିଥିବା ସହିତ ଖୋର୍ଦ୍ଧା ଜିଲ୍ଲାକୁ ବଞ୍ଚାଇଥିଲେ ଏହାର ଯେମିତି ଆମେ କହିପାରିବା ତା'ର ଲିଡର ହିସାବରେ ବକ୍ସି ଜଗବନ୍ଧୁ ବି ହୁଅନ୍ତୁ କିମ୍ବା ଜୟୀ ରାଜଗୁରୁ ହୁଅନ୍ତୁ ଏହାର ମୁଖ୍ୟ ରେବେଲିଅନର ମୁଖ୍ୟ ଥିଲେ ଏମାନେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାକୁ ବଞ୍ଚାଇବା ପାଇଁ ବହୁତ ପ୍ରକାର ଚେଷ୍ଟା କରିଥିଲେ ଇଂରେଜମାନଙ୍କଠୁ ବଞ୍ଚାଇବାପାଇଁ ଏବଂ ପୁରୀ ଯେହେତୁ କହିଲେ ତାର ଗୋଟେ ୟୁନିଟ୍ ଭାବରେ ବ୍ୟବହାର କରାଯାଇଥାଏ ଏ ଏ ବିଦ୍ରୋହଟା ଯଥାଶୀଘ୍ର ସମସ୍ତ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ଯାହାଦ୍ୱାରା ଖୋର୍ଦ୍ଧାରେ ଏକ ବ୍ୟାପକ ଭାବରେ ଏହି ଯୁଦ୍ଧଟିକୁ ପରିଲକ୍ଷିତ କରିବାପାଇଁ ରୁବେଲିଅନମାନେ ଏହାକୁ ସଂଗଠିତ କରିଥିଲେ ଏବଂ ବିଭିନ୍ନ ପ୍ରକାର ସଂଗଠିତ ଅବସ୍ତାରେ ହୋଇ ଇଂରେଜମାନଙ୍କୁ ବିତାଡ଼ିତ କରିବା ସହିତ ଖୋର୍ଦ୍ଧା ଜିଲ୍ଲାକୁ ରକ୍ଷା କରିଥିଲେ